ସକାଳୁ ସକାଳୁ ଯଦି ଦଉଡ଼ିଲେ ଦିନସାରା ବହୁତ ଭଲ ଲାଗେ ପୁରା ସତେଜ ଲାଗେ ଆଉ ଦେହ ମନ ବହୁତ ସୁସ୍ଥ ରହିବ ଆଉ ପଢ଼ିବା ପାଇଁ ବି ବହୁତ ମ ଯେତେବେଳେ ଦଉଡ଼ି ସାରିଲେ ସାରିବେ ଦଉଡ଼ି ସାରିଲା ପରେ ପାଠ ପଢ଼ିବେ ମାନେ ମାନସିକ ଚିନ୍ତା ପୁରା ଦୁର ହେଇଯାଇଥିବ ଆରାମ ଲାଗିବ ଆଉ ଦଉଡ଼ିବା ପରେ ବହୁତ ଆରମ ଲାଗେ ଯେମତିକି ପ୍ରଥମ କେତେଦିନ ଦଉଡ଼ିଲେ ତ ଗୋଡ଼ ହାତ ପେନ୍ ହବ ତା' ପରେ ଅଭ୍ୟାସ ହେଇଯିବ ଅଭ୍ୟାସରେ ଯେତେବେଳେ ପରିଣତ ହେଇଯିବ ତା' ପରେ ଆପଣଙ୍କୁ ଆଉ କିଛି ଲାଗିବ ନାହିଁ ଆଉ ଦଉଡ଼ିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବହୁତ ଭଲ ରୁହେ ମାନେ ମନ ଆପଣ ଯେଉଁ କାମରେ ଲଗେଇବେ ସେଇ କାମରେ ଲାଗିବ ଆ ଦେହ ବି ବହୁତ ପରିମାଣରେ ସୁସ୍ଥ ରହିବ କାହିଁକିନା ଦଉଡ଼ିବା ଦ୍ୱାରା ଝାଳ ବାହାରେ ଆଉ ଝାଳ ବାହାରିଲେ ଯେତେ ଖରାପ ଜିନିଷ ଦେହର ଯାବତୀୟ ଖରାପ ଜିନିଷ ଥିବ ସବୁ ବାହାରକୁ ବାହାରି ଯିବ ଯାହା ଫଳରେକି ଫଳରେ ଆମକୁ ବହୁତ ଆରାମ ଲାଗିବ ଏବଂ ଆରାମଦାୟକ ଲାଗିବ